ହଁ ମ୍ୟାମ ମୁଁ ନିଉଜ୍ ପେପର୍ ଧରି ଆସିଛି ଆପଣଙ୍କୁ ପେପର୍ ଦରକାର କି ଆପଣଙ୍କର କେଉଁ କେଉଁ ପେପର୍ ଦରକାର ଆମ ପାଖରେ ଧରିତ୍ରୀ ପେପର୍ ଅଛି ସମାଜ ପେପର୍ ଅଛି ସବୁ ପ୍ରକାରର ପେପର୍ ଅଛି ଓଡ଼ିଆ ବଙ୍ଗାଳି ହିନ୍ଦୀ ଆପଣଙ୍କୁ କେଉଁ ପେପର୍ ଦରକାର କି ହେଲେ ଆପଣଙ୍କୁ କେମିତି ହିସାବରେ ଦରକାର ମାନେ ଗୋଟେ ଦିନ ମାନେ ଦିନ ହିସାବରେ ନା ମାସ ହିସାବରେ ନା ବର୍ଷକରେ ହିସାବରେ ଆପଣ ନେବେ ପେପର୍ ଠିକ ଅଛି ଆପଣଙ୍କୁ ମନ୍ଥଲି ଫିସ୍ ଆସିବ ପେପରର ଛଅଶହ ଟଙ୍କା ଆପନଙ୍କୁ ଗୋଟେ ମାସର ଫିସ୍ ପଡ଼ିବ ଛଅଶହ ଟଙ୍କା ଠିକ ଅଛି ଯେ ହେଲେ ଆମର ତ ସେ ପେପରଟା ଆମେ ସେ ପିଲାମାନଙ୍କୁ ଦେଇକରି ପଠାଉଛି ନା ହେଲେ ସେ ପିଲାମାନଙ୍କୁ ପଇସା ଦେବାକୁ ପରବ ନାଇଁ ନାଇଁ ଦେଖନ୍ତୁ ମ୍ୟାଡ଼ାମ ରେଟ୍ କିଛି କମେଇ ହେବନାହିଁ ସେତିକି ରେଟ୍ ଏକା ପଡିବ ଆମର ଆମ ପାଖରେ ଯେଉଁ ଚାରି ପାଞ୍ଚଟା ପିଲାମାନେ ଅଛି ସକାଲେ ସକାଲେ ସେ ପିଲାମାନେ ପେପର୍ ଧରିକି ଯାଉଛି ତାଙ୍କୁ ସକାଲୁ ସକାଲୁ ଆମକୁ ପଇସା ଦେବାକୁ ପଡ଼ୁଛି

ଦେଖନ୍ତୁ ମ୍ୟାଡ଼ମ ସେମିତି କହିହେବ ନାହିଁ ନଅଟା ଭିତରେ ପେପର୍ ପହଞ୍ଚେଇ ହେବ ବୋଲେ ଆମର ଯେଉଁ ପିଲାମାନେ ପେପର୍ ଧରିକରି ଯାଉଛନ୍ତି ସେମାନେ ଆହୁରି ବହୁତ ମାନେ ଘରେ ଘରେ ସେ ପେପର୍ ଦେଇକରି ଯାଉଛି ହେଲେ କେଉଁଦିନ କେଉଁ ଟାଇମରେ ପହଞ୍ଚିବ ମୁଁ ସେଇଟା କହି ପାରିବି ନାହିଁ ବାକି ଆମର ପିଲାମାନେ ଏଗାରଟା ସୁଧା ଆମର ପିଲାମାନେ ଏଗାରଟା ସୁଧା ପେପର୍ ଦେଇକରି ଘରେ ରିଟର୍ଣ୍ଣ ହେଉଛି ଠିକଅଛି ଆପଣ ଟିକେ ଟାଇମକୁ ଆଡ଼ଜଷ୍ଟ କରିନେବେ ଆଉ ନହେଲେ ଆପଣ ପିଲାମାନଙ୍କୁ ଆପଣ ଦେଖେଇଦେବେ ସେହି ହିସାବରେ ସେ ଜାଗା ଆକାରରେ ପେପର୍ ଛାଡ଼ି କରି ଆସିବେ ଠିକ ଅଛି ମୁଁ ଚେଷ୍ଟା କରିବି ହେଲେ ଆପଣଙ୍କର ଓଡ଼ିଆ ପେପର୍ ଖାଲି ଦରକାର ନା ଆହୁରି ଆମର ବଙ୍ଗାଲି ହିନ୍ଦୀ ପେପର୍ ବି ଦରକାର

ହଁ ଧରିତ୍ରୀ ପେପର୍ ଅଛି ଠିକ ଅଛି ଆମର ପିଲାମାନଙ୍କୁ ମୁଁ କହି ଦେଇଥିବି ସେମାନେ ନଅଟା ଭିତରେ ପହଞ୍ଚିବାକୁ ହେଲେ ଆପଣଙ୍କର ଆଡ଼୍ରେସଟା ଠିକ ଅଛି ମୁଁ ଚେଷ୍ଟା କରିବି ଆମର ପିଲାମାନଙ୍କ ତରଫରୁ ଆଉ ଯଦି କୌଣସି ଦିନରେ ଟିକିଏ ଲେଟ୍ ହେଇଗଲେ ଆପଣ ସେଇଟା କିଛି ମନେ ନ କରି ସେ ପିଲାମାନଙ୍କ ସାଙ୍ଗରେ ଟିକିଏ କଥା ହେଇକରି ସେଇଟା ରଖିଦେବେ ଠିକ ଅଛି ମୁଁ ଆମ ପିଲାମାନଙ୍କ ସାଙ୍ଗରେ କଥା ହେଇକରି ହେଲେ କାଲିଠୁ ଆପଣଙ୍କ ପାଖରେ ପେପର୍ ପଠେଇବି ହେଲେ ଆପଣ ନଅଟା ଆଗରେ ପେପର୍ ଦେବାର ଅଛି ତ ଠିକ ଅଛି ହେଲେ ମାସକୁ ଛଅ ହଁ ମାସକୁ ଛଅଶହ ଟଙ୍କା ପଡ଼ିବ ହଁ ଆମର ପେ ପେମେଣ୍ଟକୁ ମ୍ୟାଡ଼ାମ ଆପଣ ପେମେଣ୍ଟକୁ ଆମର ବାକି କରିବେ ନାହିଁ